ଆମେ ଆମ ବଗିଚାରେ ବହୁ କଷ୍ଟ କରି ବିଭିନ୍ନ ପ୍ରକାର ଗଛ ଲଗେଇଥାଉ ସେଇ ଗଛ ଗୁଡ଼ିକ ଠିକ୍ ଭାବରେ ବଢ଼ିବା ଦ୍ୱାରା ଆମକୁ ବହୁତ ଖୁସି ଲାଗିଥାଏ ସେଇ ଗଛ ଯଦି ପ୍ରସ୍ଫୁଟିତ ହୋଇଥାଏ ତେଣୁ ଏହାକୁ ଦେଖି ଆମେ ବହୁତ ଖୁସି ଅନୁଭବ କରିଥାଉ ଯେପରିକି ଗୋଲାପ ଫୁଳ ଗଛ ଲଗାଇବା ଦ୍ୱାରା କିଛି ସମ କିଛି ଦିନ ପରେ ସେଇ ଗଛରେ ଫୁଲ ଫୁଟେ ଫୁଟିଲେ ଆମକୁ ବହୁତ ଖୁସି ଲାଗିଥାଏ କାହିଁକିନା ଆମେ ବହୁତ କଷ୍ଟ କରି ସେଇ ଗଛକୁ ଗଛକୁ ଲଗେଇଥାଉ ଏଣୁ ଏହାକୁ ଆମେ ବହୁତ ଖୁସି ଲାଗିଥାଏ ମୋ ବଗିଚାରେ ବିଭିନ୍ନ ପ୍ରକାରର ପନିପରିବା ଚାଷ ମଧ୍ୟ କରିଥାଉ ସେଇ ପନିପରିବା ଗଛ ଗୁଡ଼ିକ ଉଠୁଥିଲେ ବିଭିନ୍ନ ଫଳ ହେବା ଦ୍ୱାରା ଆମେ ବହୁତ ଖୁସି ଲାଗିଥାଏ ଓ ଅଧିକାଂଶ ଆମ ଘର ଫ୍ୟାମିଲିରେ ବହୁତ ବହୁତ ବହୁତ ଗଛ ଆଣି ଲଗେଇଥାନ୍ତି ଯେପରିକି ମନ୍ଦାର ଟଗର ଗୋଲାପ ବିଭିନ୍ନ ପ୍ରକାର ଫୁଲ ଗଛ ରହିଅଛି ସେଇ ଫୁଲ ଗଛ ଗୁଡ଼ିକରେ ଫୁଲ ଆସିବା ଦ୍ୱାରା ଆମେ ବହୁତ ଖୁସି ଅନୁଭବ କରିଥାଉ କାହିଁକିନା ସେଇ ଫୁଲ ଗୁଡ଼ିକ ଆସିବା ଦ୍ୱାରା ଆମ ବଗିଚାର ସୌନ୍ଦର୍ଯ୍ୟ ଟିକେ ବହୁତ ଉପଲବ୍ଧି ହୋଇଥାଏ ଓ ଏହାକୁ ଏହାକୁ ଦେଖି ଓ ସେହି ଜାଗାରେ ବିଭିନ୍ନ ପ୍ରକାର ପ୍ରଜାପତି ଭଂଅର ଆସି ସେହି ଫୁଲରେ ବସିଥାନ୍ତି ଓ ସେମାନଙ୍କର ଗୁଣୁ ଗୁଣୁ ଆବାଜ ମଧ୍ୟ ଆମକୁ ବହୁତ ଭଲ ଲାଗିଥାଏ ଆମ ବଗିଚାରେ ବିଭିନ୍ନ ପ୍ରକାର ଗଛ ଗଛର ଅଛି ଫୁଲ ଗଛର ଅଛି ବିଭିନ୍ନ ପ୍ରକାର ଫଳ ଗଛ ବହୁ ପ୍ରକାର ଗଛ ଲଗ ଲଗାଇ ରଖା ହେଇଛି ଏଣୁ ଆମେ ଏହି ବଗିଚାକୁ ସୁରକ୍ଷିତ ରଖିବା ବିଭିନ୍ନ ଚାରିପଟେ ବାଡ଼ ମଧ୍ୟ ରଖିଥାଉ ସେ ତାହାକୁ ବିଭିନ୍ନ ପ୍ରକାର ରାସାୟନିକ ସାର ଓ ପାଣି ମଧ୍ୟ ଦେଇଥାଉ ଏହାଦ୍ୱାରା ସେଇ ଗଛ ଗୁଡ଼ିକ ଠିକ୍ ଭବେ ବଢ଼ିଥାନ୍ତି ଓ ସେଇ ଗଛ ଗୁଡ଼ିକ ଗଛ ଗୁଡ଼ିକ ଫୁଲ କିମ୍ବା ଫଳ ଆସିବା ଦ୍ୱାରା ଆମେ ବହୁତ ଖୁସି ଲାଗିଥାଏ ଏଣୁ ଆମେ ସେହି ଗଛ ଗୁଡ଼ିକୁ ବହୁତ ଜାତ ଜାଗତ ବା ଯତ୍ନ ନେଇଥାଉ ଏଣୁ ଆମେ ବଗିଚାରେ ବହୁତ ଗୁଡ଼ିଅ କଷ୍ଟ କରି ଏହାକୁ ଫୁଳ ଫୁଲ ଫଳ ଆସିବା ଦ୍ୱାରା ଆମ ଆମକୁ ବହୁତ ଖୁସି ଲାଗିଥାଏ